ଆଜ୍ଞା ଚଉଲ୍ ଚୁଲା ନେବାକେ ଆପଣଙ୍କ ପାଖ୍କେ ଆଇଛେଁ କାଣା କାଣା ଚଉଲ୍ ଅଛେ କେତେ କେତେ ରେଟ୍ ଅଛେ ଆର୍ ତା' ମାନେ ମତେ ସବୁ ଟିକେ କହିଲେ ମୁଇଁ ଭୁଜି ଭାତ୍ ଟିକେ କର୍ବାର୍ ଅଛି ତା' ମାନେ ସେଥିର୍ଲାଗି ଆପଣଙ୍କୁ ପାଖ୍କେ ମୁଇଁ ଚଉଲ୍ ଲାଗି ରେଟ୍ ରୁଟା କରି କରି ଆଇଚେ ଭଲ୍ ଭଲ୍ ଚଉଲ୍ ଅଛେ କାଏଁ ଯିଏ ଆସୁଛେ କେତେ ଲେଖା ରେଟ୍ କରୁଛ ମିଲ୍ ଚଉଲ୍ ଆମ୍କୁ ପ୍ୟାକେଟ୍ କେତେ ଲେଖା ପକେଇ କୁଇଣ୍ଟାଲ୍ କେତେ ଲେଖା ଦଉଛନ୍ ମୁଇଁ ହଁ ହଁ ତ ଠିକ୍ ଅଛେ ଶୁନନ୍ ଆଜ୍ଞା ଏବେ ହଁ ଆମର୍ଟା ମିଲ୍ ଚଉଲ୍ଟା ତା' ମାନେ ହେଁ ହଉ ଆଜ୍ଞା ଆମ୍କୁ ମିଲ୍ ଚଉଲ୍ ଦରକାର୍ ଅଛେ ଆଉ ମିଲ୍ ଚଉଲ୍ ଆମ୍କୁ ଦେଇଦେବେ ତା' ହେଲେ ପାଞ୍ଚ୍ ପାଞ୍ଚ୍ ପ୍ୟାକେଟ୍ ହଉ ଠିକ୍ ଅଛେ ଆମ୍କୁ ମିଲ୍ ଚଉଲ୍ ଦେଇଦଉନ୍ ଆଜ୍ଞା ତା' ମାନେ ଆର୍ ଆମେ ପଏସା ପତର୍ ପେମେଣ୍ଟ୍କେ ଦେଇଦେମୁଁ ଆପଣଙ୍କୁ ହଉ ହଁ ଠିକ୍ ଅଛି ଆଜ୍ଞା ଯିମି ମୁଇଁ ହଁ ମୋର୍ ସେ ଚଉଲ୍ ବିଚାର୍ କର୍ମି ମୁଇଁ ଜାନୁଛନ୍ ଗରିବ୍ ଦୁଃଖୀ ଲୋକ୍ ଆଏଁ ଆଉ ତା' ମାନେ କର୍ବେ ବୋଇଲେ ହଉ ଠିକ୍ ଅଛେ ହଁ